ଯୋଗ ଯେହେତୁ ମୁଁ ନିଜେ କରୁଛି ମୋତେ ମଧ୍ୟ ଭଲ ଲାଗୁଛି ସେଥିପାଇଁ ଅନ୍ୟମାନଙ୍କୁ ବି ମଧ୍ୟ ମୁଁ ପରାମର୍ଶ କରେ ମୁଁ ପରାମର୍ଶ କରୁଥିବି ଏବଂ କରୁଛି ମଧ୍ୟ ଲୋକଙ୍କୁ ପରାମର୍ଶ କଲେ ସିଏ ମଧ୍ୟ ବର୍ତ୍ତମାନ କିଛି ଫିଲ୍ କରୁଛନ୍ତି ଯେ ଯୋଗ କରିବାଦ୍ୱାରା ନିଜ ଶାରୀରିକ ଠିକ ରହେ ଏବଂ ମନ ଫୁର୍ତ୍ତି ରହେ ଏବଂ ନିଜକୁ ହାଲକା ମଧ୍ୟ ଲାଗେ ଏବଂ କୌଣସି ରୋଗରୁ ମୁକ୍ତ ରହୁ ଏବଂ କୌଣସି ରୋଗ ମଧ୍ୟ ଆକ୍ରାନ୍ତ କରିପାରେ ନାହିଁ